ହଁ ଆମ ଅଞ୍ଚଳରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଛି ସେହି ବିଦ୍ୟାଳୟରେ ବହୁତ ପିଲାମାନେ ପାଠପଢ଼ି ମଣିଷ ହେଇଛନ୍ତି କିଏ ଡ଼ାକ୍ତର ହେଇଛି ଇଂଜିନିୟର ହେଇଛି ମାନେ କିଛି ବହୁତ ଉନ୍ନତି ପାଠପଢ଼ି ବଡ଼ ମଣିଷ ହେଇଛନ୍ତି ଆଉ ମୋ ପିଲାମାନେ ବି ସେଇ ବିଦ୍ୟାଳୟରେ ପାଠପଢ଼ି ଭଲ ମଣିଷ ହେଇଛନ୍ତି ଭଲ ଶିକ୍ଷ୍ୟା ପାଇଛନ୍ତି ଭଲ ଜ୍ଞାନ ପାଇଛନ୍ତି ସବୁ ପିଲାମାନେ ବହୁତ ଭଲରେ ପାଠ ପଢ଼ିଛନ୍ତି ଜ୍ଞାନ ପାଇଛନ୍ତି